ଭାରତର ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଆହ୍ବାନ ହେଉଛି ଚାଷ ଚାଷ ପାଇଁ ଲୋକମାନେ ଚାଷ କରି ନିଜର ଜୀ ଭରଣ ପୋ ଘର ଘର ଘରର ନିଜର ଭରତ ପୋଷଣ କରନ୍ତି ଲୋକମାନେ ଚାଷ କରି ନିଜର ପରିବାର ତୁଲାନ୍ତି ଘ ଚାଷ କରି ଲୋକମାନେ ନିଜର ଜୀବିକା ନିର୍ଭର କରନ୍ତି ଚାଷ ପାଇଁ ବହୁତ କିଛି ଆବଶ୍ୟକ ହୁଏ ଯଥା ଧାନ ଚାଉଳ ଧାନ ଗହମ ବିରି ମୁଗ ଆଦି ଚାଷ କରି ଲୋକମାନେ ନିଜର ଭରଣ ପୋଷଣ କରନ୍ତି ଲୋକମାନେ ମଧ୍ୟ ଚାଷକୁ ନିଜର ନିଜର କାମ ବୋଲି ଭାବିଥାନ୍ତି ଗରିବ ଲୋକମାନେ ଚାଷ କରି ନିଜର ଭ ନିଜର ଘର ତୁଲାଇ ଥାଆନ୍ତି ପା ଚାଷ ପାଇଁ ମରୁଡ଼ି ପଡ଼େ ବେଳେ ବେଳେ ଫସଲ ଅମଳ ହୁଏ ନାହିଁ ସେଥିପାଇଁ ବହୁତ ଲୋକ ଗରିବରୁ କିଛି ପାଆନ୍ତି ନାହିଁ ହା ଖାଇ ଖାଇ ପାରନ୍ତି ନାହିଁ ଓପାସରେ ରୁହନ୍ତି ପାଣି ପାଣି ବି ଆମ ପାଇଁ ବହୁତ ଅସୁବିଧା ହେଉଛି ପାଣି ଆମୁକୁ ଠିକସେ ମିଳୁ ନାହିଁ ପେଣି ପାଣି ପାଇଁ ଲୋକମାନେ ବହୁତ ହଇରାଣ ହଉଛନ୍ତି ବହୁତ କଥା

ବହୁତ ଅସୁବିଧା ହଉଛି ସମସ୍ତେ ପାଣି ପାଇଁ ବହୁତ ଅସୁବିଧା ସମୁଖୀନ କରୁଛନ୍ତି ପାଣି ପାଇଁ ଲୋକମାନେ ନିଜର ଜୀବନ ବି ହରାଇ ଦଉଛନ୍ତି ଆଜିକାଲି ଗେମ ଖେଳି ଲୋକମାନେ ମ ପିଲାମାନେ ମଧ୍ୟ ବହୁତ ନିଜର ଜୀବନ ହରାଉଛନ୍ତି ସବୁ କିଛି ସବୁ କିଛି ପରେ ମଧ୍ୟ ଲୋକମାନେ ନିଜର ଜୀବିକା ନିଜର ପୋଷ ଭରଣ ପୋଷଣ ପାଇଁ କିଛି କାମ କରୁଛନ୍ତି ଗରିବ ଲୋକମାନେ ଗେମ ଖେଳି ଟଙ୍କା ରୋଜଗାର କରିବା ବଦଳରେ ନିଜର ଜୀବନ ହରାଇ ଦେଉଛନ୍ତି ଲୋକମାନେ ମଧ୍ୟ ବହୁକ ବହୁ ଗେମ ଭାବୁଛନ୍ତି ପଇସା ମିଳିପାରିବ ବୋଲି ଖେଳି ପଇସା ମିଳିପାରୁ ନାହିଁ ଲୋକମାନେ ବହୁତ ହଇରାଣ ହଉଛନ୍ତି ନିଜର ଜୀବନ ବି ହରାଇ ଦେଇପାରୁଛନ୍ତି ସରକାରଙ୍କୁ ଏଣୁ ଅନୁରୋଧ କରାଯାଉଛି ଆମକୁ କିଛି ସାହାଯ୍ୟ ସହଯୋଗ କଲେ ସମସ୍ତେ ଖୁସି ହେବେ ଗରିବ ଲୋକମାନଙ୍କୁ କିଛି ସାହାଯ୍ୟ ସହଯୋଗ କଲେ ସେ ମଧ୍ୟ ବହୁତ ଖୁସି ହେବେ ଗରିବ ଲୋକମାନେ କିଛି ସାହାଯ୍ୟ ନ ପାଇପାରିବାରୁ ନିଜର ମୃତ୍ୟୁ ବରଣ କରୁଛନ୍ତି ଠିକ ଭାବେ ଚଳି ପାରୁ ନାହାଁନ୍ତି ସେଥିପାଇଁ ସରକାର କିଛି ସାହଯ୍ୟ ସହଯୋଗ କରିବା ଦର